ଆ ସାର୍ ଇଏ ମୋତେ ବେବି ପାଉଡ଼ର ବେବି ସାବୁନ ବେବି ଲୋସନ୍ ଏସବୁ ଟିକେ ଦେଖେଇଲେ ଛୁଆ ତିନି ବର୍ଷର ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ନାଇଁ ଦୁଇଟା ଛୁଆ ଯେ ଆର ଛୁଆଟା ବଡ଼ ହେଇଗଲାଣି ଏଇଟା ସାନଟା ତିନି ବର୍ଷ ହେଇଛି ଆଉ ପ୍ରାଇଜ୍ କେମିତି ମ୍ୟାଡ଼ାମ୍ ସବୁ ସ୍ୟାମ୍ପୁ ଗୋଟେ ସାବୁନ ଗୋଟେ ଆଉ ପାଉଡ଼ର ଗୋଟେ ଲୋସନ୍ ଗୋଟେ ସବୁ ଗୋଟେ ଗୋଟେ ଦେବେ ଆଉ ତାର ଯେଉଁ ତାର ଯେଉଁ ବକ୍ସଟା ଦେଇଦେଲେ ଭଲ କଥା ବକ୍ସଟା କେତେ ପଡ଼ୁଛି ନାଇଁ ଯଦି ଖୋଲାରେ ଏମିତି ଯେଉଁଟା ଚିପ୍ ପଡ଼ିବ ସେଇଟା ନେବା ଆଉ ବକ୍ସଟା କେତେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହୁଁ

ହଁ ଫୋନ୍ପେ'ରେ ପେମେଣ୍ଟ କରିଦେବି ଆଉ ଆଉ ଖୋଲାର ପଡ଼ିଲେ ଚିପ୍ ପଡ଼ିବ ନା ବକ୍ସ ସେଟା ଚିପ୍ ପଡ଼ିବ ମ୍ୟାଡ଼ାମ୍

ତା'ହେଲେ ବକ୍ସଟା ହିଁ ପଠାନ୍ତୁ ବୁଝିଲେ ବକ୍ସଟା ହିଁ ପଠାନ୍ତୁ ଏମାଉଣ୍ଟଟା କେତେ କହିଦେଲେ ମୁଁ ଫୋନ୍ ପେ'ରେ ଇଏ କରିଦେବି ପଠେଇଦେବି ଆଉ

ଆଉ ତାହାଲେ ଡିସ୍କାଉଣ୍ଟ କିଛି ନାଇଁ ସେ ବକ୍ସରେ ଯାହା ଲେଖା ହେଇଥିବ ପ୍ରିଣ୍ଟରେ ଏକା ସେତିକି ଏକା ମ୍ୟାଡ଼ାମ୍ ହୁଁ ହୁଁ ହୁଁ

ହଉ ଠିକ୍ ଅଛି ପଠେଇ ଦିଅନ୍ତୁ ହେଲା ହଉ ରଖିଲି ଆଁ